ଆମର ଏଇଠି ଭୁବନରେ ରୋଷେଇ କ୍ଲାସ୍ ଗୋଟିଏ ହେଉଥିଲା ଦୁଇ ଜଣ ଦିଦି ଆସିଥିଲେ ସେ ଆମକୁ ଶିଖେଇବାପାଇଁ ଡାକିଥିଲେ ଆମେ ମଧ୍ୟ ସେଠିକି ଯାଇଥିଲୁ ସେଇଠି ଶିଖିଲୁ ଯେ ମନେ କରନ୍ତୁ ଦୁଇ କେଜି ଚାଉଳରେ କେତେ ଜଣ ଲୋକ ଖାଇପାରିବେ ସେ ବିଷୟର ଟ୍ରେନିଂ ନେଇଥିଲୁ ଆଉ ସେ କ୍ଲାସ ଆଟେଣ୍ଡ କରିଥିଲୁ ପନିର କେମିତି ହୁଏ ପନିରରେ କ'ଣ କ'ଣ ମସଲା ପଡ଼େ ଚିକେନ୍ କେମିତି ହୁଏ ଚିକେନ୍ରେ କେତେ ପରିମାଣର ପିଆଜ ରସୁଣ ଅଦା କେତେ ପରିମାଣର ଚିକେନ୍ କେତେ ପରିମାଣର ମସଲା ପଡ଼ିବ ତା' ବିଷୟରେ ସବୁ ହୋଇଥିଲା କେତେ ପରିମାଣର କଲେ କେତେଜଣ ଲୋକଙ୍କୁ ଦିଆଯାଇପାରିବ ତା ବିଷୟରେ ମଧ୍ୟ କରାଯାଇଥିଲା ଦିଆଯାଇଥିଲା ଆମକୁ ଶିକ୍ଷା ଏସବୁ ବିଷୟରେ ଆମେ ସବୁ ମୁଁ ଯାଇଥିଲି ଓ ଟ୍ରେନିଙ୍ଗ ମଧ୍ୟ ନେଇଥିଲି ଅମୃତଭଣ୍ଡାରେ ଆଚାର କେମିତି କରାଯାଇ ପାରିବ ତା ବିଷୟରେ କହିଥିଲି ଖଟାରେ କିଏ ଆମ୍ବର କେମିତି ଆଚାର କରାଯାଇ ପାରିବ ତା' ମଧ୍ୟରେ ମଧ୍ୟ ଶିଖିଥିଲି ଏସବୁ ବିଷୟରେ କରିଥିଲି ପାରିବା ତରକାରୀ କିଭଳି କରାଯିବ କଖାରୁ କେତେ ପଡ଼ିବ ଡାଲମାରେ ଡାଲମା କରାଯିବ ଡାଲମାରେ କେତେ ପରିମାଣର ଆଳୁ ପଡ଼ିବ କେତେ କଖାରୁ ପଡ଼ିବ କେତେ ବାଇଗଣ ପଡ଼ିବ କ'ଣ କ'ଣ ସବୁ ପରିବା ପଡ଼ିଲେ ଡାଲମାଟା ଟେଷ୍ଟି ଲାଗିବ ତାହା ମଧ୍ୟ ଶିଖିଥିଲି ଏହିସବୁ କରିବା ପରେ ମୁଁ ତାଲିମ ନେଇଥିଲି ଆଉ